ଆମ ନିକଟରେ ଧାର୍ମିକ ସ୍ଥଳି ଅଛି ଏଠାରେ ବର୍ଷକୁ ଥରେ ଶୀତ ଦିନେ ନୂଆ ବର୍ଷ ଦିନ ଏଠାରେ ପୂଜା ହୋଇଥାଏ ତାହାଦ୍ଵାରା ଏଠାରେ ସବୁଆଡ଼ୁ ଲୋକ ଆସିକି ଯୋଗଦାନ କରନ୍ତି ନାମ କୀର୍ତ୍ତନ ସକାଳୁ ସନ୍ଧ୍ୟା ଯାଏଁ କରିଥାନ୍ତି ସବୁ ଆଡ଼ରୁ ବାବା ମାନେ ଏହିଦିନ ଆସନ୍ତି ଆଉ ଆମ ଏଠି ଶିବଲିଙ୍ଗ ପାଣି ଭିତରେ ଅଛନ୍ତି ସେଇଟା ପାଣି ଭିତରେ ଦେଖିବାପାଇଁ ଆଗ୍ରହ ହୋଇଥାନ୍ତି